ଆମ ଦେଶରେ ଯେତିକି ସବୁ ହସ୍ପିଟାଲ୍ ରହୁଛି କିମ୍ବା ସ୍ୱାସ୍ଥ୍ୟ କେନ୍ଦ୍ର ରହୁଛି ଏବଂ ଗ୍ରାମାଞ୍ଚଳରେ ଯେଉଁସବୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସବୁ ରହୁଛି ଭଲ ବେଶ୍ ସରକାରୀ ଯେତିକ ସ୍ୱାସ୍ଥ୍ୟ କେନ୍ଦ୍ର ରହୁଛି ସେଥିରେ ମାଗଣାରେ ଔଷଧ ମାନ ଉପଲବ୍ଧ ଚିକିତ୍ସା ମାନ ହୋଇପାରିବ ଓ ମାଗଣାରେ ପରୀକ୍ଷଣ ମଧ୍ୟ ହୋଇପାରେ ସବୁପ୍ରକାର ଏକ ଭଲ ଅଛି କିନ୍ତୁ କିଛିଟା ଏପରି ବି କଥା ଅଛି ଯେଉଁଟା ଆମ ଭାରତରେ ଏହି ସ୍ୱାସ୍ଥ୍ୟ ସେବା ଉପରେ ବହୁତ ବଡ଼ ଏକ ପ୍ରଭାବ ପକାଉଛି ଯେପରିକି ସରକାରୀ ଯେତିକି ସବୁ ରହୁଛି ଆମର ହସ୍ପିଟାଲ୍ ସେତିକରେ ସବୁ ପ୍ରକାରର ଔଷଧ ପ୍ରଥମତଃ ମିଳୁନାହିଁ ତାପରେ ସେଠାକାରେ ସବୁବେଳେ ରୋଗୀ ମାନଙ୍କର ଭିଡ଼ ଲାଗିଥାଏ ସେଠାକୁ ଏତେ ଭଲ ଭଲ ଡ଼କ୍ଟର୍ ମାନେ ବି ଆସନ୍ତି ନାହାନ୍ତି ଆସନ୍ତି ନାହିଁ ସେ ଏତେ ଭଲରେ ମଧ୍ୟ ଚିକିତ୍ସା କରିବାପାଇଁ ତାଙ୍କ ପାଖରେ ସମୟ ନଥାଏ କାହିଁକି ନା ଡ଼କ୍ଟର ମାନଙ୍କର କମ୍ ଯୋଗୁଁ ପରିମାଣରେ ଏବଂ ରୋଗୀମାନଙ୍କର ସଂଖ୍ୟା ଅଧିକ ହୋଇଥିବାରୁ ସେ ଭଲରେ ଚିକିତ୍ସାମାନ କରିପାରନ୍ତି ନାହିଁ ଆଉ ସବୁପ୍ରକାର ଟେଷ୍ଟ ପାଇଁ ଯେଉଁ ମେସିନ୍ ଗୁଡ଼ା ରହିଥାଏ ବା ଅଲଗା କିଛି ଜିନିଷଗୁଡ଼ା ରହିଥାଏ ସେ ସବୁ ବି ସେଠି ଉପଲବ୍ଧ ହୋଇଥାଏ କିମ୍ବା ନ ହୋଇଥାଏ ସେଥିପାଇଁ ଅସୁବିଧାର ସମ୍ମୁଖିନ କରିବାକୁ ପଡ଼ିଥାଏ ତ ଏହିସବୁ ଜିନିଷକୁ ଆଖି ଆଗରେ ରଖିକି ଯଦି କୁହାଯିବ ତାହେଲେ ଏବେ ତ ଦେଶରେ ଦେଖିବାକୁ ଗଲେ ବହୁତ ସ୍ୱାସ୍ଥ୍ୟର ଅସୁବିଧା ସବୁ ରହୁଛି ଆଉ ଏଭଳି ବି ହେଉଛି ଯେ ଯେତିକି ସବୁ ବେସରକାରୀ ଡ଼ାକ୍ତରଖାନା ଅଛି ପାଇସା ବହୁଳ ମାତ୍ରାରେ ନେଉଛନ୍ତି ଛୋଟମୋଟ ଜିନିଷରେ ଅଦରକାରୀ ଯେତିକି ସବୁ ଔଷଧ ସବୁ ମାନେ ପ୍ରେସ୍କ୍ରିପ୍ସନ୍ ଡକ୍ଟର୍ ମାନେ ଲେଖି ଦେଉଛନ୍ତି ଆଉ ତାକୁ ଔଷଧ କିଣିବାରେ ହିଁ ସବୁ ପଇସା ଗୁଡ଼ିକ ଖର୍ଚ୍ଚ ହେଇଯାଉଛି ଏ ସବୁ ବିଷୟରେ ଯଦି ସରକାର କିଛି କୁହନ୍ତେ ଭେରିଫାଏ କରନ୍ତେ କି ନା ଏତେ ଗୁଡ଼ାଏ ମେଡ଼ିସିନ୍ କଣପାଇଁ ତା ର ଯଥେଷ୍ଟ କାରଣ କିଛି ଯଦି ଏ ବିଷୟରେ ଯଦି ବିଚାର କରି କିଛି ବି ସମ୍ଭବପର ତାହେଲେ କରାଗଲେ ହିଁ ଭଲ ହେବ ଆମ ସମସ୍ତଙ୍କପାଇଁ